ହ୍ୟାଲୋ ପ୍ରିୟା ହୋଟେଲରୁ କହୁଥିଲେ କି ମୋ'ର ଗୋଟିଏ ଅର୍ଡ଼ର ଥିଲା ଲେଖି ରଖନ୍ତୁ ମୁଁ ଆପଣଙ୍କ ହୋଟେଲକୁ ଥରେ ଯାଇଥିଲି ଭଲ ଥିଲା ଖାଦ୍ୟ ବୋଲି ଆଜି ମୋ' ପରିବାର ପାଇଁ ମଗାଉଛି ଆପଣଙ୍କର କ'ଣ କ'ଣ ରେଟ କେମିତି ରହୁଛି ଛତୁ କ'ଣ ରହୁଛି ଛତୁ ଆଉ ଆପଣ ଦେଲା ବେଳେ ଟିକେ ଲେଖି ରଖନ୍ତୁ କ'ଣ କ'ଣ ଅର୍ଡ଼ର ଦେବେ ଛତୁ ଆପଣ ଦେବେ ପନୀର ଦେବେ ଆଉ ଡାଲି ଦେବେ ଶାଗ ଦେବେ ଆଉ ଗୋଟେ ଅର୍ଡ଼ର ଲେଖନ୍ତୁ ଆମେ ତ ଆମେ ଦୁଇଜଣ ତ ଖାଉନି ମୋ ଝିଅ ଟିକେ ଖାଏ ଆମିଷ ତ ଅଣ୍ଡା ଅଣ୍ଡା ଗୋଟେ ଆମଲେଟ କରିକି ଦେବେ ଆପଣ ଯେଉଁ ଦେଉଛନ୍ତି ଯେତେବେଳେ ଟିକିଏ ତେଲ ମସଲା କମ୍ ଦେବେ ତେଲ ମସଲା କମ୍ ଅଛି ବୋଲି ଆପଣଙ୍କୁ ଅର୍ଡ଼ର କରୁଛି ମୁଁ କାହିଁକିନା ଆମର ସମସ୍ତେ ଘରେ ପ୍ରାୟ ତ ଟିକିଏ ଦେହ ସ୍ଵାସ୍ଥ୍ୟ ସମସ୍ତଙ୍କର ଖରାପ ଆପଣ ତେଲ ମସଲା ବହୁତ କମ୍ ଦେବେ ଆପଣଙ୍କର କେତେ ରେଟ କଣ ରହୁଛି ଅଣ୍ଡା ଯେଉଁ ଫ୍ରାଏ କରୁଛନ୍ତି ଅଣ୍ଡାର କଣ ରେଟ ରହୁଛି ଆଉ ଛତୁର କ'ଣ ରହୁଛି ପ୍ଲେଟ ପିଛା ଆପଣ ଟିକିଏ ଜଣେଇବେ ଆଉ ପଠେଇଲେ ମୁ ଆପଣ